ହଁ ଯୌତୁକ ଦିଆଯାଏ ଏ ଆଗକାଳରେ ବି ଦିଆଯାଉଥିଲା ଏ କାଳର ବି ଦିଆଯାଉଛି ତ ବିବାହ କନ୍ୟାଙ୍କୁ ଯେମିତିକି ଘରକରଣା ସବୁ ଜିନିଷ ଖାଲି ଘର ଗୋଟେ ଉଠାଇକି ଦେଇପାରନ୍ତିନି ବାକି ସବୁ ଜିନିଷ ଦିଆହେଉଛିି ଟି ଭି ଫ୍ରିଜ୍ ଆଲମିରା ୱାସିଙ୍ଗ ମେସିନ୍ ସୋଫା ଯେମିତିକି କିଚେନ୍ରୁ ସାମାନ ସବୁ କିଚେନ୍ରୁ ଧରିକି କିଚେନ୍ରୁ ଧରିକି ସବୁ କିଚେନ୍ରୁ ଆଇଟମ୍ ପୂଜା ଘରନୀୟ ପୂଜା ଘରର ଆଇଟମ୍ ତା'ପରେ ଡାଇନିଙ୍ଗ ଟେବୁଲ୍ ବେଡ଼ରୁମ୍ରେ ସବୁ ଆଇଟମ୍ ଖଟ ଠୁ ନେଇକି ଛୋଟ ଛୋଟ ପାଉଡ଼ର୍ ବି ହଉ ଯେଉଁଗୁଡ଼ା ବି ବାଥରୁମ୍ ଜିନିଷ ବାଥରୁମ୍ ଜିନିଷ ସବୁ ଦିଆହେଉଛି ଯେମିତି ଡ୍ରଇଙ୍ଗ ରୁମ୍ ଡ୍ରଇଙ୍ଗ ରୁମ୍ର ସବୁ ଜିନିଷ ଦିଆହେଉଛି ତ ସେମିତି ଯୌତୁକ ଗୋଟେ ପ୍ରଥା ହେଇଯାଇଛି ଯୌତୁକ ଏବେ ବି ଦିଆଯାଉଛି